ଆମର୍ ଏହି ଗ୍ରାମାଞ୍ଚଳରେ ଖେଲ ଖେଲିବାର୍ ଦ୍ୱାରା ଆମର୍ ଦେହ ହାତ ଫୁର୍ତ୍ତି ରହିସି ରହିସି ହେଲେ ଆହୁର ବହୁତଟି ଫାଇଦା ଏହିଟା ହେସି ଯେ ଆମର୍ ପିଲାମାନଙ୍କର ଭିତେରେ ନିଜ ନିଜର୍ ଭିତରେ ସମ୍ପର୍କଟା ବହୁତ ସୁଦୃଢ଼ ହେସି ଆଉର୍ ଯେତେବେଲେ ଆମେ ମେଚ୍ ଟୁର୍ନାମେଚ୍ ମାନେ ହେସି ଆମ୍ ବହୁତଟି ଗାଁର ବହୁତଟି ପିଲା ଆସ୍ଥିସୁଁ ସେନେ ଖେଲ୍ସୁଁ ସେନେ ନିଜର ପ୍ରତିଭାକେ ଦେଖାବା ଦେଖ୍ବାକେ ବି ମିଲ୍ସି ନୂଆ ନୂଆ ପିଲାମାନଙ୍କୁ ବି ଚିହ୍ନିବାକେ ମିଲ୍ସି ଆର୍ ଆମର୍ ସମ୍ପର୍କଟା ବି ତାମାନେ ସୁଦୃଢ଼ ହେସି କାହିଁ କେନ୍ ଅସୁବିଧାରେ ବି ଯେତେବେଲେ ପଡ଼ିଥିଲେ ଯଦି ଜଣାଶୁଣା ହୋଇଥିଲେ ଚିହ୍ନା ଜଣାର୍ ହେଇଥିଲେ ସେ ସବୁ ଜିନିଷ୍ରେ ଆମକୁ ଫାଇଦା ବି ମିଲ୍ସି ଖେଲର୍ ଦ୍ୱାରା ଦିହ ତ ବହୁତ ଦେହର୍ ଲାଗି ତ ବହୁତ ଉପକାର କିନ୍ତୁ ସାମାଜିକ୍ ଜୀବନରେ ବି ବହୁତ ଆମର ଗ୍ରାମାଞ୍ଚଳ ଲାଗି ବହୁତ ଉପକାର ସେଥିଲାଗି ଖେଳ ଖେଲିବା ନିହାତି ଜରୁରୀ ସମସ୍ତେ ପିଲା ଖେଲ ଖେଲିବା ନିହାତି ଜରୁରୀ ସମ୍ପର୍କ ଦେହ ସାଂସ୍କୃତିକ ସବୁ ଜିନିଷ୍ରେ ଆମେ ସାମାଜିକ୍ରେ ବି ଆମର୍ ଉନ୍ନତି ହେବା ଆର୍ ନିଜର୍ ଲାଗି ବି ବହୁତ ଭଲ୍